ପୁରୁଣା ପିଢ଼ିର ଲୋକମାନେ ହେଉଛନ୍ତି ବହୁତ ଭଲ ଯିଏକି ଆଗରୁ ବହୁତ ବାଟ ଯିବାପାଇଁ ପଦଚଲା ରାସ୍ତା ବା ଚାଲିକି ଯାଉଥିଲେ କିମ୍ବା ସାଇକେଲ ବ୍ୟବହାର କରୁଥିଲେ ବର୍ତ୍ତମାନ ଯୁବପିଢ଼ିର ଲୋକମାନେ କମ୍ ବାଟ ଯିବାକୁ ହେଲେ ମଧ୍ୟ ବାଇକ୍ କିମ୍ବା କାର୍ରେ ଯିବାକୁ ଚାହୁଁଛନ୍ତି ବିନା ବାଇକରେ ସେ କୌଣସି ଯାଗାକୁ ଯିବାକୁ ଚାହୁଁନାହାଁନ୍ତି ଓ ମୋବାଇଲ୍ ହେଉଛି ତାଙ୍କ ପାଇଁ ଜୀବନ ଯାହାକି ବିନା ମୋବାଇଲ୍ରେ ସେ ବଞ୍ଚିପାରିବେ ନାହିଁ ମୋବାଇଲ୍ ଓ ନେଟୱର୍କ ଦ୍ୱାରା ସେ କେବଳ ମୋବାଇଲରେ ଚାଟିଂ କରି ନିଜର ସମୟ ଅତିବାହିତ କରୁଛନ୍ତି ଓ ପୁରାତନ କାଳର ଲୋକମାନେ ବା ପୁରୁଣା ପିଢ଼ିର ଲୋକମାନେ ଭଲ ଫସଲ ନିଜେ ସେ ନିଜେ ଚାଷ କାର୍ଯ୍ୟ କରି ନିଜେ ଖାଉଥିଲେ କିନ୍ତୁ ଯୁବପିଢ଼ିର ଲୋକମାନେ ଔଷଧୀୟ ଫସଲ ଉପରେ ନିର୍ଭର କରି ନିଜର ଜୀବନ ନଷ୍ଟ କରୁଛନ୍ତି ଓ ଯାହାଦ୍ୱାରା ବିଭିନ୍ନ ରୋଗର ସମ୍ମୁଖୀନ ହେଉଛନ୍ତି ଓ ଆଉ ଅଳ୍ପ ସମୟରେ କେମିତି କମ୍ ପଇସା ରୋଜଗାର କରିବେ ସେଇଟା ମୂଳ ଲକ୍ଷ୍ୟ ହେଉଛି ଯୁବପିଢ଼ିର କିନ୍ତୁ ପୁରାତନ ପିଢ଼ିର ଲୋକମାନେ ନିଜେ ପରିଶ୍ରମ କରି ବହୁତ ସମୟ ପର୍ଯ୍ୟନ୍ତ ଅଧିକ ପଇସା ଇନକମ୍ କରୁଥିଲେ